ଦେଖନ୍ତୁ ଗୀତ ଗାଇବା ପାଇଁ ପ୍ରିୟ ସଙ୍ଗୀତ ଶୈଳୀ ହେଉଛି ପାରମ୍ପାରିକ ଶୈଳୀଟା ମୋତେ ବହୁତ ଭଲ ଲାଗେ ଆଉ ପାରମ୍ପାରିକ ବାସ୍ତବତା ଥିବା ସଙ୍ଗୀତ ଶୈଳୀଟା ମୋତେ ବହୁତ ଭଲ ଲାଗେ ତା ସହିତ ପାରମ୍ପାରିକ ଛନ୍ଦ ତ ଏମିତି ଏସବୁ ରହିଲେ ବହୁତ ଭଲ ଲାଗେ ଯାହାଦ୍ୱାରା କି ମାନେ ମନକୁ ଛୁଇଁଯାଏ ଆଉ ଏସବୁ ଭଲ ଲାଗେ ଆଉ